ବ୍ୟବସାୟ ବ୍ୟବସାୟ କହିଲେ ଯାହା ପାଖରେ ଧନ ଅଛି ଯାହା ପାଖରେ ଅର୍ଥ ଅଛି ସେମାନେ ହିଁ କେବଳ ବ୍ୟବସାୟ କରିପାରିବେ ଯାହା ପାଖରେ ଯଦି ଅର୍ଥ ନାହିଁ ବା ସମ୍ବଳ ନାହିଁ ସେ ମଧ୍ୟ ବ୍ୟବସାୟ କରିପାରିବ ସେମିତି କିଛି କଥା ନାହିଁ କାରଣ ଆଜିକାଲି ସରକାରଙ୍କ ଦ୍ୱାରା ବହୁତ ଗୁଡ଼ିଏ ସ୍କିମ୍ ବା ଯୋଜନା ମଧ୍ୟ ଆସିଲାଣି ଯାହାଦ୍ୱାରା ସେ ବ୍ୟାଙ୍କ୍ ସାହାଯ୍ୟରୁ ଋଣ ଆଣିକି ମଧ୍ୟ ବ୍ୟବସାୟ କରିପାରିବ ନିଜର ଆଗ୍ରହ ଥିବା ଦରକାର ଯେ ମୁଁ କୌଣସି ଏକ ବ୍ୟବସାୟ କରିବି ଆମ ଅଞ୍ଚଳର ଲୋକମାନେ ମୁଖ୍ୟତଃ ଚାଷବାସ କରିକି ତାଙ୍କର ଜୀବନ କାଟନ୍ତି ଏବଂ ଦିନ ମଜୁରିଆ ଖଟିକି ଲୋକମାନେ ତାଙ୍କର ଗୁଜୁରାଣ ମେଣ୍ଟେଇଥାନ୍ତି କିନ୍ତୁ ଯିଏ ବି ଯଦି ଆମ ଗାଁ ଗ୍ରାମରେ ବ୍ୟବସାୟ କରିବାକୁ ଚାହେଁ ତେବେ ଲୋକମାନେ ତା'ଠୁ ଧାର୍ ନେଇ ନେଇକି ତା'କୁ ବୁଡ଼େଇ ଦିଅନ୍ତି ଏବଂ ତାଙ୍କୁ କୁହନ୍ତି ଯେ ଆଉ ଟିକେ ଇନଭେଷ୍ଟ୍ କର ଆଉ ଟିକେ ଇନଭେଷ୍ଟ୍ କଲେ ତୁ ଆଉ ଟିକେ ଭଲ ବ୍ୟବସାୟ କରିପାରିବୁ ଗ୍ରାମୀଣ ଭାରତରେ ବ୍ୟବସାୟକୁ ସମର୍ଥନ କରିବା ପାଇଁ ସରକାର ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ଯେମିତିକି ଋଣ ଦେବା କି ଋଣ ଛାଡ଼ କରିବା ବହୁତ ପ୍ରକାରର ସେମିତି ବ୍ୟବସାୟିକ ଋଣ ଯେମିତିକି ଗୋପାଳନ ଋଣ ଯେମିତିକି ପଶୁପାଳନ ଋଣ ଯେମିତିକି କୁକୁଡ଼ା ପାଇଁ ପାଳନ ଋଣ ଏମିତି ବହୁତ ପ୍ରକାରର ବ୍ୟବସାୟିକ ଋଣ ମଧ୍ୟ ଦେଉଛନ୍ତି ଏମିତିକି ଯଦି କୌଣସି ଲୋକ ଧୂପକାଠି ବ୍ୟବସାୟ କରି କରି ମଧ୍ୟ ଋଣ ଆଣୁଛି ସେଥିପାଇଁ କିଛି ଯେଉଁ ପ୍ରେସ୍ ଖଲି କରୁଛନ୍ତି ତାଙ୍କ ପାଇଁ ବି ମେସିନ୍ ମଧ୍ୟ ଭଲ ସବ୍ସିଡ଼ି ଆକାରରେ ସରକାର ଯୋଗେଇ ଦେଉଛନ୍ତି ଏହା କରିବା ଦ୍ୱାରା ଆମ ଭାରତର ବ୍ୟବସାୟିକ ଆର୍ଥିକ ସ୍ଥିତିଟି ବହୁତ ବଦଳିବ ଏବଂ ଲୋକମାନେ ଏହା ବା ଭାରତ ଭାରତ ସରକାର ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି